ଆପଣ ସୁମତି ମ୍ୟାଡ଼ାମ୍ କହୁଛନ୍ତି କି ମାଡ଼ାମ୍ ନମସ୍କାର ମୁଁ ଏଇ ଭଞ୍ଜନଗର ପାଖରେ କୁଲାଡ଼ ଗୋଟେ ଗାଁ ଅଛି ମୁଁ ସେଇଠୁ ଫୋନ୍ କରିଛି ଆପଣଙ୍କ ପାଖକୁ ମ୍ୟାଡ଼ାମ୍ ମ୍ୟାଡ଼ାମ୍ ମୋର ଗୋଟେ ସାନ ଭାଇଟେ ବାଉଳି ଚାଉଳି ହେଉଛି ଆଉ ରାତିରେ ଜର ପଳାଇ ଆସୁଛି ମୁଁ ଆପଣଙ୍କ ପାଖକୁ ଟିକେ ଧରିକି ଆସିବି ମ୍ୟାଡ଼ାମ୍ ମ୍ୟାଡ଼ାମ୍ ହେଲାଣି ତିନି ଚାରି ମାସ ହେଲାଣି ବହୁତ ଜାଗାରେ ଦେଖାଇଲୁଣି ବହୁତ ପଇସା ଖର୍ଚ୍ଚ ହେଲାଣି ଠିକ୍ ହେଇ ପାରୁନି ଦେହ ଥରୁଛି ରାତି ହେଇଗଲେ ଜର ପଳାଇ ଆସୁଛି ଆଉ ଆମ ମଉସା ଆସିଥିଲେ ତ ଏଇ ମାର୍କେଟ୍କୁ ଚାହା ପିଇବା ପାଇଁ ସେଇଠି ଗୋଟେ ପେପର୍ ଜଣେ ପଢ଼ୁଥିଲେ ସେ ପେପର୍ରୁ ଆପଣଙ୍କ କଣ୍ଟାକ୍ଟ୍ ନମ୍ବର୍ ପାଇଲେ ସେ ଦୋକାନି ଦେଲେ କହିଲେ ଭଲ ଟ୍ରିଟମେଣ୍ଟ୍ କରୁଛନ୍ତି ମ୍ୟାଡ଼ାମ୍ ନୂଆ କିରି ଆସିଛନ୍ତି ପୋଷ୍ଟିଂ ହେଇକି ମ୍ୟାଡ଼ମ୍ ପାଖକୁ ଯାଆନ୍ତୁ ସେ ଭଲ ଟ୍ରିଟମେଣ୍ଟ୍ କରିବେ ବୋଲି କହିଲା ପରୁ ମୁଁ ଆପଣଙ୍କୁ ଫୋନ୍ କରିଛି ମ୍ୟାଡ଼ାମ୍ ମ୍ୟାଡ଼ାମ୍ ଆପଣ କେଉଁଠି ରହୁଛନ୍ତି କି ଓହୋ ମ୍ୟାଡ଼ାମ୍ ଆଉ ମୁଁ ଫୋନ୍ କଲେ ଆପଣ ରିସିଭ୍ କରିବେ ମ୍ୟାଡ଼ାମ୍ ହଁ ମ୍ୟାଡ଼ାମ୍ କ'ଣ କରିବା ଖାଦ୍ୟ ମାନେ ସେ ଖାଉନି କିଛି ବାଉଳି ଚାଉଳି ହେଉଛି ଜ୍ଵର ପଳାଇ ଆସୁଛି ତା'କୁ କ'ଣ ଆଉ ଆଜି ରାତିରେ କ'ଣ ଖୁଆଇବି ତା'କୁ ସେ ଖାଲି କହୁଛି ମୋତେ ଶୀତ ହେଉଛି ଦେହ ଥରୁଛି ଶୀତ ଲାଗୁଛି ବୋଲି କହୁଛି ଗରମ ଗରମ ରୁଟି କ୍ଷୀର ଦିଆ ହେଉଛି ଖାଉଛି ଯେତେବେଳେ ଦେହ ଠିକ୍ ଥିବ ମାନେ ଟେମ୍ପରେଚର୍ ବଡ଼ି ଟେମ୍ପରେଚର୍ ନଥିବ ଠିକ୍ ସେ ଖିଆପିଆ କରୁଛି କଥାବାର୍ତ୍ତା ହେଉଛି କିନ୍ତୁ ଯେତେବେଳେ ଜର ପଳାଇ ଆସୁଛି ବାନ୍ତି ବାନ୍ତି ଲାଗୁଛି ବୋଲି କହୁଛି ମାନେ ଦେହ ଥରୁଛି ତା'କୁ କନ୍ଥା ପକାଇକି ଦି ତିନି ଜଣ ମାଡ଼ି ବସିଲେ ଏକା ସିଏ ଠିକ୍ ସେ ଶୋଉଛି ନିଦ ଯେତେବେଳେ ଭାଙ୍ଗିଯିବ ପୁଣି ଏମିତି ବାଉଳି ଚାଉଳି ହେଉଛି ମ୍ୟାଡ଼ମ୍ ଦୁଇଟା ତିନଟା ଆଉ ଆୟୁର୍ବେଦିକ ଡକ୍ଟର୍ ବି ଦେଖା ହେଲାଣି ହୋମିଓପାଥି ବି ଖୁଆ ହେଇଛି ଏଲୋପାତି ବି ଦିଆ ହେଇଛି କିନ୍ତୁ କାମ କିଛି ହେଉନି ଆପଣଙ୍କ ପାଖକୁ ଟିକେ ଭରଷା କରି ନେବି ସାନ ଭାଇଟାକୁ ଆପଣ ଦୟାକରି ଭଲ ଟିକେ ମେଡ଼ିସିନ୍ ଦେବେ ମ୍ୟାଡ଼ାମ୍ ହେଲା ଓକେ ମ୍ୟାଡ଼ାମ୍ ଓକେ ମ୍ୟାଡ଼ାମ୍ ମୁଁ କାଲି ଆପଣଙ୍କ ପାଖକୁ କଲ୍ କଲେ ଟିକେ ରିସିଭ୍ କରିବେ ମ୍ୟାଡ଼ାମ୍ ରିସିଭ୍ କରିଲେ ଆଉ କେଉଁଠି ସ୍ୱତନ୍ତ୍ର ଯାଗା କହିଲେ ମୁଁ ସେଠିକି ମୋ ଭାଇଙ୍କୁ ବାପା ମଉସାଙ୍କୁ ଧରିକି ଆସିବି ଆପଣ ଟିକେ ଭଲ ଟ୍ରିଟମେଣ୍ଟ୍ କରି ମେଡ଼ିସିନ୍ ଦେବେ ମ୍ୟାଡ଼ାମ୍ ଆପଣଙ୍କ ଧର୍ମ ହେବ ମୋ ଭାଇ ବହୁତ ହଇରାଣ ହେଇ ଯାଉଛି ଓକେ ମ୍ୟାଡ଼ାମ୍ ଠିକ ଅଛି ମ୍ୟାଡ଼ାମ୍ ମ୍ୟାଡ଼ାମ୍ ରହିଲି ନମସ୍କାର ମ୍ୟାଡ଼ାମ୍